ଆମ ରାଜ୍ୟରେ ଅନେକ ଧାର୍ମିକ ନେତା ବା ବ୍ୟକ୍ତିତ୍ୱ ରହିଅଛନ୍ତି ତାଙ୍କୁ ଆମେ ବହୁତ ସମ୍ମାନ ଦେଉ ଦେଇଥାଉ ଓ ଆମେ ସେମାନଙ୍କଠାରୁ ବିଭିନ୍ନପ୍ରକାର ଜ୍ଞାନ ଅର୍ଜନ କରିଥାଉ ଯେପରିକି ଆମ ଗୁରୁଙ୍କଠାରୁ ଆମେ ଶିକ୍ଷା ପାଇଥାଉ ଭଲ ଶିକ୍ଷା ଧର୍ମ ଉପରେ ଶିକ୍ଷା ଦେଇଥାନ୍ତି ଆମ ଗୁରୁ ଏବଂ ପୁରୋହିତ ପୁରୋହିତ ଆମର ପୂଜା ପୂଜାରେ ସାହାଯ୍ୟ କରିଥାନ୍ତି ଯେହେତୁ ବ୍ରାହ୍ମଣମାନଙ୍କର ଦ୍ୱାରା କାର୍ଯ୍ୟ ସମ୍ପନ୍ନ ହୋଇଥାଏ ଧାର୍ମିକ କାର୍ଯ୍ୟ ତେଣୁ ଆମେ ତାଙ୍କଠାରୁ ବହୁତ କିଛି ଶିଖିଥାଉ ଏବଂ ଆମେ ତାଙ୍କୁ ବହୁତ ସମ୍ମାନ ଦେଇଥାଉ ଧନ୍ୟବାଦ